ପରିବାରରେ ସ୍ତ୍ରୀ ଓ ପୁରୁଷଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ପରିବାରରେ ପରିବାରରେ ସ୍ତ୍ରୀ ଓ ପୁରୁଷ ଦୁଇଜଣ ଯାକର ଘରର ସମସ୍ତ ଦାୟିତ୍ୱ ବାଣ୍ଟି ନେବା ଦରକାର ଆଗକାଳରେ ପୁରୁଷମାନେ ବାହାର କାମ କରୁଥିଲେ ସ୍ତ୍ରୀ କେବଳ ଘରର ରନ୍ଧା ଭଣ୍ଡା ରନ୍ଧାବଢ଼ା ଆଉ ନିଜର ପିଲା ଛୁଆର ଦାୟିତ୍ୱ ନଉଥିଲେ ଆଉ ଅନ୍ୟ କାମ ଗୁଡ଼ିକ କରୁନଥିଲେ କିନ୍ତୁ ଆଜିର ଦୁନିଆରେ ଆଜିର ଦୁନିଆରେ ନାରୀ ପୁରୁଷ ଠୁ ବହୁତ ଆଗକୁ ଗଲାଣି ସ୍ତ୍ରୀ ପୁରୁଷ ଉଭୟ ମିିଶି ଘର ସମ୍ଭାଳୁଛନ୍ତି ଓ ଉଭୟ ମିିଶି ବାହାରକୁ ନିଜର କର୍ମକ୍ଷଷେତ୍ରକୁ ପଇସା ରୋଜଗାର କରି ଯାଉଛନ୍ତି ସବୁ ସବୁ କାମରେ ଦୁହେଁ ସବୁ କାମ ଘରର ସମସ୍ତ କାମ ବାହାର ସମସ୍ତ କାମ ଦୁହେଁ ବାଣ୍ଟି ନେଇଛନ୍ତି ବହୁତ କିଛି ବଦଳିଗଲାଣି ଆଜିକାଲି ସ୍ତ୍ରୀ ମାନେ କେବଳ ଚାରି ଚାରିି କାନ୍ଥ ଭିତରେ ଆବଧ ହୋଇ ରହିନାହାନ୍ତି ବାହାର ଦୁନିଆର ସମସ୍ତ କାମ ପୁରୁଷ ଆଉ ଭଲ ଭାବରେ କରିଦେଉଛନ୍ତି ଏପରିକିି ନାରୀମାନେ ଆଜି ଆଜି ମହାକାଶ ଚାରି ମହାକାଶକୁ ଏଭରେଷ୍ଟକୁ ଆରୋହଣ କରିଦେଇ ପାରିଲେଣିି ନାରୀମାନେ ପୁରୁଷ ଠୁ ବହୁତ ଆଗରେ ଅଛନ୍ତି ନାରୀମାନେ ଘରର ସମସ୍ତ ଦାୟିତ୍ୱ ଗୁଡ଼ିକ ଘରର ସମସ୍ତ ଦାୟିତ୍ୱ ଗୁଡ଼ିକ ଦୁହେଁ ବାଣ୍ଟି ନେଇ ସବୁ କାର୍ଯ୍ୟ ଗୁଡ଼ିକ କରିଦେବା ଉଚିତ